ଅଭ୍ୟାସ ହେଉଛି ଏକ୍ ଏପରି ଏକ କାମ ଯାହାକି ଯାହା ବିି ଆମେ ଅଭ୍ୟାସ କରିଥାଉ ତାହା ବିକଶିତ ନିଶ୍ଚିତ ଭାବରେ ହୋଇଥାଏ ସେହିପରି ଭାବରେ ଯୋଗ ଯଦି ଆମେ ଅଭ୍ୟାସ କରିବା ସମ୍ ନିୟମିତ ଭାବ ରେ ବା ଦୈନନ୍ଦିନ କାର୍ଯ୍ୟଭାବରେ ଆମେ ଯଦି ଅ ଯୋ ଯୋଗକୁ ଅଭ୍ୟାସ କରିବା ତା'ହେଲେ ସେଇଟା ବିକଶିତ ହବ ହିଁ ହବ ଯୋଗ କରିବା ଦ୍ୱାରା ଲୋକମାନଙ୍କର ମାନସିକ ସନ୍ତୁଳନ ଠିକ୍ ରହିଥାଏ ଏବଂ ତାଙ୍କର ମନ ସ୍ଥିର ରହିଥାଏ ଶରୀର ସୁସ୍ଥ ରହିଥାଏ ତେଣୁ ଯଦି ଆମେ ଯୋଗ ସବୁ ସବୁବେଳେ ଯୋଗ ଅଭ୍ୟାସ ସବୁବେଳେ ରହିବା ତା'ହେଲେ ଆମ ମନସ୍ଥିର ରହିବା ଏବଂ ମାନସିକ ସନ୍ତୁଳନ ଠିକ୍ ରହିବ ଯାହାଦ୍ୱାରା ଲୋକମାନଙ୍କର ଜୀବନ ଶାନ୍ତି ଏବଂ ସୁଖମୟ ରହିବ ତେଣୁ ସେମାନେ ସମସ୍ତେ ଭାବିବେ କିି ଆମ ମନ ଆଉ ଜୀବନ ଶାନ୍ତି ଶୃଙ୍ଖଳା ରହୁ ବୋଲି ତେଣୁ ସେମାନେ ସବୁଦିନ ପାଇଁ ଯୋଗ ଅଭ୍ୟାସ କରି ରଖିବେ ଏବଂ ଗୋଟିଏ ଅଭ୍ୟାସ ଯଦି ସବୁଦିନ ଲାଗି ରହେ ଆପଣମାନେ ଇଏ କୁହନ୍ତୁ ଯଦି ଜଣଙ୍କର ଅଭ୍ୟାସ ସବୁଦିନ ଲାଗି ରୁହେ ତ ସେମାନଙ୍କର ଅଭ୍ୟାସ ସେଇଟା ଜୀବନ କାଳ ପାଇଁ ରହିଯାଇ ଥାଏ ସେଇ ଅଭ୍ୟାସକୁ ସେମାନେ କେବେ ଛାଡ଼ି ପାରନ୍ତି ନାହିଁ ସେଇ ଅଭ୍ୟାସ ତାଙ୍କ ଏବଂ ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହାକି ଲୋକମାନଙ୍କର କୌଣସି କ୍ଷତି କରି ନ ଥାଏ ମଧ୍ୟ ତାହା କ୍ଷତି କରି ନ ଥାଏ ତାହା ସମସ୍ତ ଲୋକଙ୍କର ସୁରକ୍ଷା ବା ଆଉ ତାଙ୍କର ବିକଶିତ ହେବାରେ ସାହାଯ୍ୟ କରିଥାଏ ତେଣୁ ଯୋଗ ଅଭ୍ୟାସ ଯୋଗ ଅଭ୍ୟାସ ରହିଛି ତେଣୁ ଯୋଗର ସମସ୍ତେ ଯୋଗ କରିବା ଦ୍ୱାରା ଏହା ବିକଶିତ ହୋଇ ଚାଲୁଛି